ଯେତେବେଳେ ମୁ ବାହାରକୁ ଦୁଇ ତିନି ମାସ ପାଇଁ ଯାଏ ମୁଁ ଗୋଟିଏ ଲୋକ କୁ ରଖେଇ ଦେଇକି ଯାଏ ସେ ପାଣି ଦିଏ ଖୋସା କୋଡ଼ା କରେ ଫଳ ତୋଳେ ଆଉ ଫଳ କୁ ବି ବିକ୍ରି କରେ ବିକ୍ରି କରିକି ମୋତେ ପଇସା ସେ ତାର ହିସାବ ବିଶାବ କରିକି ରଖି ଥାଏ ପଇସା ରଖି ଥାଏ ମୁଁ ଆସିଲେ ହିସାବ କରେ ଆଉ ଦିନକୁ ସେ ତିନିଶହ ଟଙ୍କା ହିସାବରେ ମଜୁରି ନିଏ ମଜୁରି ନିଏ ତାର ସେ ଗଛରେ ପାଣି ଦେବ ଗଛ ପୋକ ଲାଗିଲେ ସେ ଗ୍ୟାମାକ୍ସିନ ଦେବ ଆଉ ଖୋସା କୋଡ଼ା କରିବ ଗଛର ଦାୟିତ୍ଵ ସେ ପୂରା ତା'ର ନିଏ ଆଉ ଗଛର ଦାୟିତ୍ଵ ନିଏ ଫଳ ଫଳି ତୋଳିବ ତା'ର ବିକା ବିକି କରିକି ପଇସା ପତ୍ର ରଖିଥାଏ ମୁଁ ଆସିଲେ ହିସାବ କରି ତାକୁ ଦିଏ ଆଉ ମୁଁ ନିଏ